ହଁ ହ୍ୟାଲୋ ପପୁ ଆଉ ଟିକେ ଗାଡ଼ି ଥିଲା ଯିବାର ଟିକେ ପୁରୀ ହେରିକା ଯିବାର ଥିଲା ଆଉ କଣ କହୁଛ ଆଉ ପୁରୀ ବୁଲାବୁଲି କରିକି ଆସିଥାନ୍ତୁ ଆଉ ଟିକେ ବଡ଼ ଗାଡ଼ି ଦରକାରେ ଛୋଟ ଅଟୋ ତ ହବନି ଟିକେ ବଡ଼ ଗାଡ଼ି ବୋଲର ହେଇଥିଲେ ହେଇଥାନ୍ତା ହଁ ଆଉ ଝିଅ ଶାଶୁ ଘରୁ ଆସିଛି ସିଏ ଯିବ ଆଉ ତା ପୁଅଟା ବି ଆଉ ଏମିତି ସମସ୍ତେ ଘର ଲୋକ ଆମେ ସମସ୍ତେ ଯିବୁ ଆଉ ବୁଲାବୁଲି କରି ଟିକେ ଆସିବୁ ଆଉ କଣ କହୁଛ ଆଉ କେତେ ଛୋଟ ଗାଡ଼ି କେତେ ପଇସା ଆଉ ଆଉ ବଡ଼ କେତେ ପଇସା କ'ଣ କହୁନ ଆଉ ବଡ଼ ଟିକେ ହେଇଥିଲେ ଭଲ ହୁଅନ୍ତା ଆଉ ଛୋଟ ଜାଗା ହବନି ଯିବା ପାଇଁ ସୁବିଧା ହବନି ଆଉ ଏମିତି କଥା ଛୋଟ ପିଲାଟା ତର ସିଏ ବି ଯିବ ଝିଅ ଯିବ ଆଉ ଏମିତିଆ କଥା ଟିକେ ପଇସା ପତ୍ର ପୋଷେଇଲେ ବଡ଼ ଗାଡ଼ିରେ ଯିବୁ ଆଉ ହଁ ଟିକେ ବୁଲାବୁଲି କରିକି ଆସିବୁ ପୁରୀ ଭୁବନେଶ୍ୱର ଏ ସବୁ ବୁଲାବୁଲି କରିକି ଆସିବୁ ଆଉ ହଉ କ'ଣ କେମିତି ରେଟ୍ ଅଛି କହୁନ ହଉ ଆଉ ଅଧିକା ହେଇଯାଉଛି ପଇସା ଆଉ ଟିକେ କମ୍ କର ଆଉ କମ୍ ନ କଲେ ଆଉ କେମିତି କ'ଣ ହବ ଏତେ ବାଟ ଯିବୁ ଟିକେ ପଇସା ପତ୍ର କମ୍ କଲେ ହବ ନା ଆଉ

ହଉ କହିବ ଆଉ ଯିବ